ମୁଁ କିଣିଥିବା ବ୍ୟାଗ୍ର ଖରାପ୍ ଗୁଣ ହେଉଛି ବ୍ୟାଗ୍ଟି ଫାଟିଗଲା ଚିରିଚିରି ଗଲା ତାପରେ ତା' ଭିତରର ଚେନ୍ ଗୁଡ଼ିକ ସବୁ ଢିଲା ହେଇଆସିଛି ତା' ଭିତରେ ସବୁ କପଡ଼ା ସବୁ ଚିରି ହେଇଆସିଛି ଏଇଟା ତାର ସବୁ ଖରାପ ଗୁଣ ପଡ଼ିଲା